ଆମ ଅଞ୍ଚଳରେ ଅନେକ ଗୁଡ଼ିଏ ଧାର୍ମିକ ସ୍ଥାନ ରହିଛିି ଯେଉଁଠାକୁ ବୁଲିଯିବାକୁ ବହୁତ ଭଲ ଲାଗେ ଯଥା ଅନେକ ଗୁଡ଼ିଏ ମନ୍ଦିର ରହିଛିି ଯେଉଁ ମନ୍ଦିରରେ ବୁଲିକି ଆମକୁ ବହୁତ ଖୁସି ଲାଗେ ଏବଂ ସେହି ମନ୍ଦିରରେ ଯେତେବେଳେ ବୁଲୁଥାଉ ଆମର ପରିବେଶ ଆହୁରି ବହୁତ ଖୁସି ଲାଗେ ଏବଂ ପରିବେଶ ମନମୁଗ୍ଧକର ଲାଗିଯାଏ ପରିବେଶରେ ବୁଲିବା ବହୁତ ଭଲ ଲାଗେ